ଆପଣ ଭାବୁଛନ୍ତି ଗତ କିଛି ବର୍ଷ ମଧ୍ୟରେ ନୃତ୍ୟ ବଦଳି ଯାଇଛି ପୁରୁଣା ନୃତ୍ୟ ନୂଆ ନୃତ୍ୟଠାରୁ କେତେ ଭିନ୍ନ ଥିଲା ଆଗ ଲୋକମାନେ ବାଜା ବଜେଇ ଡ୍ୟାନ୍ସ କରୁଥିଲେ ଆଜିକାଲି ମୋବାଇଲ ରିଲ୍ସ ଇଷ୍ଟାଗ୍ରାମ୍ ଇଷ୍ଟାଗ୍ରାମ ଫେସବୁକ ଏଭ୍ରିଥିଙ୍ଗ ସବୁ ନ୍ୟୁ ନ୍ୟୁ ଆପ୍ସ ବାହାରିଲାଣି ଲୋକମାନେ ପୁରା ରିଲ୍ସ ବନେଇ ପୁରା ଡ୍ୟାନ୍ସ କରୁଚନ୍ତି ପୁରା ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହଉଛି ଆଉ ମଡ଼େନ ମଡ଼େର୍ନ ଡ୍ୟାନ୍ସ କରୁଛନ୍ତି ଆଗ ଲୋକମାନେ ପୁରା ଓଡ଼ିଶୀ ନୃତ୍ୟ ଗାଁ ଗହଳିର ଢେମସା ଢେମସା ଚଉ ଏସବୁ ନାଚ କରୁଥିଲେ ଏବେ ପୁରା ମୋବାଇଲ ରିଲ୍ ସବୁ ବାହାରିଲାରୁ ପୁରା ସେ ଡେଭଲପ୍ ହେଲାଣି ଲୋକମାନେ ପୁରା ମଡ଼େନ ହେଲେଣି ପଇସା ମୋବାଇଲରୁ ରିଲ୍ସ କରି କମୋଉଛନ୍ତି ୟୁଟ୍ୟୁବ ୟୁଟ୍ୟୁବ ଇଷ୍ଟାଗ୍ରାମ ଏସବୁ ସବୁ ଇଏ କରିକି ପଇସା କମଉଛନ୍ତି ଲୋକମାନେ ଆଗର ସେମିତି ପୁରା ଇଏ ନଥିଲା ଅପେରା ଫପେରା କରି କମୋଉଥିଲେ